ଆମ କେନ୍ଦୁଝର ଜିଲ୍ଲାରେ ଏକ ରାଜନୀତିକ ସଂଗଠନ ଅଛି ଯାହାଫଳରେ ଆମ ଜିଲ୍ଲାରେ ବିଶେଷ ଉନ୍ନତି ହୋଇପାରୁଛି ଆମ ସରକାରଙ୍କ ତରଫରୁ ଯାହାବି କାର୍ଯ୍ୟ ଆସୁଛି ଆମ ଜିଲ୍ଲାରେ ସେସବୁ କାର୍ଯ୍ୟ କରାଯାଇ ପାରୁଛି ଏବଂ ଯାହାଫଳରେ ଆମ କେନ୍ଦୁଝର ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଏ ହୋଇପାରୁଛି ଏବଂ ଆମ ଗାଁରେ ଏକ ଲାୟନ୍ସ୍ କ୍ଲବ୍ ଅନ୍ୟ ଗାଁରେ ମଧ୍ୟ ଅଛି ଆମ ଗାଁରେ ଏକ ଲାୟନ୍ସ୍ କ୍ଲବ୍ ଅଛି ଆମ ଗାଁରେ ସୁବିଧା ଅସୁବିଧା ସେ ଲାୟନ୍ସ୍ ସେ ସମସ୍ତ ସୁବିଧା ଅସୁବିଧା ସେ ଲାୟନ୍ସ୍ କ୍ଲବ୍ ବୁଝୁଛି ଏବଂ ବିଭିନ୍ନ ପ୍ରକାର ଆର୍ଥିକ ସହଯୋଗ ମଧ୍ୟ ଏ କରୁଛି ଆଦର୍ଶ ଶିଶୁମନ୍ଦିର ମଧ୍ୟ ଆମ ଅଞ୍ଚଳରେ ଅଛି ଯାହାଫଳରେ ପିଲାମାନେ ବିଭିନ୍ନ ପ୍ରକାର ଶିକ୍ଷା ପାଉଛନ୍ତି ଏବଂ ଶିକ୍ଷା ପାଇବା ଫଳରେ ସେମାନେ ଶିକ୍ଷା ପାଇବା ଫଳରେ ସେମାନେ ଆଦର୍ଶ ହୋଇ ପାରୁଛନ୍ତି ଏବଂ ସେମାନଙ୍କର ଆଦର୍ଶ ହେବାଫଳରେ ଆମ ଦେଶର ବା ଜିଲ୍ଲାର ସର୍ବୋପରି ବିକାଶ ହେଉଛି